ହଁ ସାର୍ ନମସ୍କାର ସାର୍ ଥରେ ଆସିଥିଲି ଏତିକି ତାରିଖ ଦିନ ଯେଉଁ ଚଉଦ ନଅ ଦୁଇ ହଜାର ଚବିଶରେ ହେଲେ ମୋର ଯାହା ଖାଇଲେ ହଜମ ହୁଏନି ଆଉ ଗୋଟେ ଅଜିର୍ଣ୍ଣ ବି ହୁଏ ଆଉ ପେଟ ଜଳୁଥିଲା ହେଲେ ଆପଣଙ୍କରେ ଦେଖାଇ ଦେଖାଇଥିଲି ହେଲେ ଆପଣ ଲେଖିଦେଇଥିଲେ ଯେ ମୁ କାଇଁ କିଛି ଭଲ ହେଲାନି ପୁଣି ଏବେ ଆସିଛି ଆଉ କ'ଣ କିଛି ବ୍ୟବସ୍ଥା କରନ୍ତୁ ଓ ଆର୍ ଏସ୍ ଓ ଆର୍ ଏସ୍ ପରା ଆମେ ସବୁଦିନ ସକାଳୁ ପିଏ ବଟିକା ଖାଇଲେ ଆଜ୍ଞା ଭଲସେ ଚେକ୍ଅପ୍ କରିବି ଆଉ କେଉଁଠି ଆପଣ ତ ହେଲେ ଚେକ୍ଅପ୍ ଯେଉଁ କରିବା ପାଇଁ ଡକ୍ଟର୍ ଆଉ ମୁଁ କେଉଁଠି ଚେକ୍ଅପ୍ କରିବି ଆମ ଆନୁଗୁଳରୁ ଆଡ଼୍ମିସନ୍ ଆଡ଼୍ମିସନ୍ ପରା କେତେ ଥର ଆଡ଼୍ମିସନ୍ ଥରେ ହୋଇଥିଲି ହେଲେ ବି ହେଇ ଥରେ ଖାଇବା ଆଉ ହେଲେ ମୋର ପରା ହଜମ ହେଉନି ଆଉ କେମିତି ଖାଇବି ଯେ ଚେକ୍ଅପ୍ କରିବି ଆଉ କେଉଁଠି ଆମ ଅନୁଗୁଳରେ ମୋର ପେଟ ଜଳୁଛି ଖାଇଲେ ହଜମ ହେଉନି ଆଉ ଅଜିର୍ଣ୍ଣ ଦେଉଛି ଦୁର୍ବଳ ଲାଗୁଛି ମୁଣ୍ଡ ବୁଲାଉଛି ଆଉ ମଡ଼ିକାଲ୍ରେ କେମିତି ଆପଣ ଆପଣଙ୍କ ତ ପାଖକୁ ଆଉ ମୁଁ ପରା ମେଡ଼ିକାଲ୍ ଆସିଛି ଆପଣଙ୍କ ପାଖକୁ ଆଉ କେଉଁ ମେଡ଼ିକାଲ୍ ଯିବି ଆମର ଅନୁଗୁଳରେ କିଛି ବ୍ୟବସ୍ଥା ନାହିଁ ବି ଏମିତି ଖାଇଲି

ତଣୁ ଆଉ ଟିକେ ହଉ ସାର୍ ଯିବି ଆଉ ଆଉ ଆପଣ ଟିକିଏ ଚେକ୍ଅପ୍ କରିକିନା ନହେଲେ ଇଣ୍ଡୋସ୍କୋପି ଅଲ୍ଟ୍ରାସାଉଣ୍ଡ୍ କିଛି ବ୍ୟବସ୍ଥା ଅଛି ହେଲେ କରିକି ଦିଅନ୍ତୁ କରିନି ସାର୍ ଆପଣ ତ ଲେଖିଦେଇଥିଲେ ଯେ ସେଇଟା ଖାଲି ଖାଇଲି ଆଉ ହଁ ସେଇଟା ଆପଣ ହଁ ଆପଣ ଆମ ଅନୁଗୁଳରେ ଯଦି ବ୍ୟବସ୍ଥା ନାହିଁ ଆପଣ ଆଉ ଯେଉଁ ଜାଗା କହିଲେ ଲେଖିଦିଅନ୍ତୁ ମୁଁ ଧରିକି ଯିବି ଚିଠା ସେଇଠି ଚେକ୍ଅପ୍ କରି ହଁ ଓ ଆର୍ ଏସ୍ ପାଣି ପିଇ ପିଇ ତ ସାର୍ ହଁ ପ୍ରୋବ୍ଲେମ୍ କ'ଣ ଅଛି ଭିତରେ ଓ ଆର୍ ଏସ୍ ପାଣି ପଇଲେ ବି ଭଲ ହେଉନି ପ୍ରୋବ୍ଲେମ୍ ଥିବ ସାର୍ ନହେଲେ ପଟ କେମିତି ଜଳନ୍ତା ହଁ ସାର୍ କରିଛି ତ